ଆଜ୍ଞା ଆଉ ନିବେଦିତା ଦିଦି କହୁଥିଲେ ଆଜ୍ଞା ଆଜ୍ଞା ଦିଦି ମୁଁ କହୁଥିଲି ମୋତେ ମାଛ ଦରକାର ଥିଲା ତ ଆଜି ଦଶ କେଜି ମାଛ ଦରକାର ଆଉ ଯଦି ଆପଣ ଦେଇପାରନ୍ତେ ଆଜି ଖରାବେଳେ ବାରଟା ସୁଦ୍ଧା ତା'ହେଲେ ଭଲ ହୁଅନ୍ତା ଆପଣ କହୁନାହାନ୍ତି ଆପଣ କୁହନ୍ତୁ କେଉଁ କେଉଁ ମାଛ ଆପଣ ରଖୁଛନ୍ତି କୁହନ୍ତୁ ଗୋଟେ କାମ କରନ୍ତୁ ଆମେ ଭୋଜି ପାଇଁ ଆଣୁଛୁ ଇଲିଶି ରୋହି ଆଣିକି କ'ଣ ହେବ ସେ ଭାକୁର ମାଛ ହଉ ଆଉ ଭାକୁର ମାଛ ଆପଣ କେଜି କେତେ ରଖୁଛନ୍ତି ମୁଁ ନା ମୁଁ କହୁଥିଲି ଦିଦି ଦେଖନ୍ତୁ ଆମେ ତ ଦଶ କେଜି ନେଉଛୁ ଆଉ ସେମିତିରେ ତ ଆପଣ ଆମର ଚିହ୍ନା ଟିକିଏ ଥିଲେ ଆମ ଦାଦା ଜେଜେଙ୍କର ତ ଟିକିଏ କମାନ୍ତୁ ପାଞ୍ଚ ଦଶ ଟଙ୍କାରେ କ'ଣ ଆଉ ହେବ ଦିଦି ହଉ ହଉ ଠିକ୍ ଅଛି ହଉ ଠିକ୍ ଅଛି ଆପଣ ରେଟ୍ଟା ଆଗେ ଛିଡ଼ାଇ ଦିଅନ୍ତୁ ରେଟ୍ଟା ଆପଣ ଦୁଇ ଶହ ଟଙ୍କା କହୁଥିଲେ ଦଶ ଟଙ୍କା କାଟିଦେଲେ କେତେ ହେଉଛି ଟିକିଏ ହିସାବ କରିକି କହିବେ ମୋତେ ମୁଁ କହୁଥିଲି ଆଜ୍ଞା ଗୋଟେ କାମ କରିବେ ଆମର ପତ୍ରଗଣା ଗ୍ରାମ ଜାଣିଥିବେ ରିତୁ ଜେନା ପଚାରିଦେବେ ସେ କହିଦେବେ ଆପଣଙ୍କୁ ଆଜ୍ଞା ଆପଣ ଡେଲିଭରି ପାଇଁ କିଛି ଚାର୍ଜ ନେଉଛନ୍ତି କି ଏକ୍ସଟ୍ରା ଦେଖନ୍ତୁ ଦିଦି ମୁଁ ଆପଣଙ୍କ ପାଖରୁ କେତେ ଥର ମାଛ ନେଇଛି ତା ପରେ ମୁଁ ଦଶ କେଜି ଆଜି ମାଛ ନେଉଛି ଲୋକ କେଜିଏ ଦୁଇ କେଜି ନେଲାବେଳକୁ ବି ସେଇ ପାଞ୍ଚ ଦଶ କାଟିକି ନେଉଛନ୍ତି ମୁଁ ଏଠି ଦଶ କେଜି ନେଉଛି ସେଥିରେ ଆପଣ ପଇସା ଜମା ଦଶ ଟଙ୍କା କାଟୁଛନ୍ତି ତା ପରେ କହୁଛନ୍ତି ପେଟ୍ରୋଲ ଭଡ଼ା ବି ନେବେ ହଉ ହେଲା ହଉ ଠିକ୍ ଅଛି ଦିଦି ସେତିକି ନହେଲେ ଦିଅନ୍ତୁ ଆଉ ହଉ ତା'ହେଲେ ପଠାଇଦେବେ ମୁଁ ରହିଲି